ହଁ ମୁଁ ଗଛକୁ ବହୁତ ଇଏ କରେ ଗଛ ମୁଁ ନିଜେ ଲଗେଇଛି ଆଉ ସେଥିରେ ମୁଁ ସମସ୍ତଙ୍କଠୁ ପରାମର୍ଶ ନିଏ ଯଦି ପରାମର୍ଶରେ ମୋର ଭୁଲ୍ ହୁଏ ମୁଁ ବଡ଼ ବଡ଼ ଗୁରୁଜନମାନଙ୍କୁ ବାପା ମାଆ କି ଜେଜେବାପା ଗୋସବାପା ଯିଏ ମାନେ ଅଛନ୍ତି ତାଙ୍କ ପାଖରୁ ମୁଁ ପରାମର୍ଶ ନିଏ ସିଏ ବି ମତେ ବତେଇ ଦିଅନ୍ତି ଯଦି ତାଙ୍କ ଛଡ଼ା ନ ହୁଏ ଗଛର ଉନ୍ନତି ତା'ହେଲେ ମୁଁ ଅଫିସକୁ ଯାଏ ଗଛ ଇଏ ପାଇଁ ମୁଁ ଯାଇକି ଅଫିସରେ ପଚାରେ ଗଛ କେମିତି ଲଗେଇବି କ'ଣ କରିବି ମୋ ଗଛ କାହିଁକି ବଢ଼ୁନି ମୋ ଗଛ କାହିଁକି ମରିଯାଉଛି ବୋଲି ମୁଁ ସେଥିରେ ବି ଯାଇକି ପରାମର୍ଶ କରେ ସେମାନେ ମୋତେ ତାର ବିଷୟରେ ବି ଜଣାନ୍ତି ମୁଁ ମାଟିକୁ ପୁରା ହାଣିକି ତାକୁ ଗୋଡ଼ି ବାଲି ସବୁ ବାଛେ ବାଛିକି ତାକୁ ଶୁଖେଇକି ଖରାରେ ଟିକେ ରଖେ ତା ଭିତରେ ଯଦି କୌଣସି ଜୀବାଣୁ ଫିବାଣୁ ଥିବେ ବୋଲି ଶୁଖେଇକି ରଖେ ସେଥିରେ ଖତ ଗୁଣ୍ଡ କରିକି ମିଶାଏ ଖତ ମିଶେଇକି ଟିକେ ସାର ବି ପକାଏ ସାର ପକେଇକି ସବୁ ଏକାଠି କରେ ଏକାଠି କରିକି ତାକୁ ଗୋଟେ ଜାଗାରେ ଇଏ କରି ରଖିଥାଏ ସେଥିରେ ଗଛ ଲଗାଏ ଆଉ ଗଛ ବି ମୋର ବହୁତ ଅଳ୍ପ ଦିନରେ ବହୁତ ହୃଷ୍ଟପୃଷ୍ଟ ହେଇକି ବଢ଼େ ଆଉ ସବୁ ବିଭିନ୍ନ ପ୍ରକାର ଫୁଲ ମୁଁ ବହୁତ ପ୍ରକାର ଫୁଲ ଗଛ ଲଗେଇଛି ତଥାପି ପନ୍ଦର କୋଡ଼ିଏ ପ୍ରକାର ଫୁଲ ଗଛ ଲଗେଇଛି

ଆଗେ ତାର ପାଣି ଗଛ କ'ଣ ପତ୍ର ଖାଏ ପୋକ ଖାଇଲା କି କ'ଣ କଲା ମୁଁ ତାକୁ ପୁରା ନୀତି ନିୟମରେ ଦେଖେ ଦେଖିକି ତାକୁ ଇଏ କରେ ମୋତେ ବହୁତ ଖୁସି ମୋର ଗଛ ପ୍ରତି